ମୁଁ ଯେହେତୁ ଓଡ଼ିଶା ବାସୀ ମୋର ମାତୃଭାଷା ଓଡ଼ିଆ ଓ ମୋତେ ଓଡ଼ିଆ ଭାଷା କହିବାରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ କି ଲେଖିବା କି ଅନ୍ୟ କାହାକୁ ବୁଝାଇବା କୌଣସି ମୋତେ ଅସୁବିଧା ମଧ୍ୟ ସମ୍ମୁଖୀନର ମୁଁ ହୋଇନଥାଏ ଓଡ଼ିଆ ଭାଷା ବୁଝିବାରେ ବହୁତ ସହଜ ହୋଇଥାଏ